ବର୍ତ୍ତମାନ ଆମ ରାଜ୍ୟରେ ଡାକ୍ତରଖାନା ସବୁ ଜିଲ୍ଲାରେ ସବୁ ବ୍ଲକ୍ରେ ଉପସ୍ଥିତ ଅଛନ୍ତି ସବୁକିଛି ସ୍ଵାସ୍ଥ୍ୟର ସୁବିଧା ମିଳିପାରୁଛି ସରକାରଙ୍କ ତରଫରୁ ବିଜୁ ସ୍ୱାସ୍ଥ୍ୟ କାର୍ଡ୍ ଏବଂ ଆୟୁଷ୍ମାନ ଯୋଜନା ମାଧ୍ୟମରେ ସରକାରଙ୍କର ସ୍ୱାସ୍ଥ୍ୟ ସୁବିଧା ସବୁ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ଉପଲବ୍ଧ ଏହା ଗରିବମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଗ ଅପେକ୍ଷା ସବୁ ସରକାରୀ ମେଡ଼ିକାଲ୍ରେ ମେଡ଼ିସିନ୍ ସୁବିଧା ମିଳିପାରୁଛି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଜନନୀ ସୁରକ୍ଷା ମାଧ୍ୟମରେ ସବୁ ପ୍ରକାରର ସେବା ଯୋଗାଇ ଦିଆଯାଇପାରୁଛି ମାତୃ ମୃତ୍ୟୁହାର କମ୍ ହୋଇପାରୁଛି କୋରୋନା ସମୟରେ ଆମେ ବାହାରକୁ ନ ଯାଇ ଘରେ ରହୁଥିଲୁ ହାତ ସାନିଟାଇଜ୍ କରୁଥିଲୁ ମାସ୍କ୍ ପିନ୍ଧୁଥିଲୁ ଡିଷ୍ଟାନ୍ସ ମେଣ୍ଟେନ୍ କରୁଥିଲୁ ପ୍ରତ୍ୟେକ ଗଭର୍ଣ୍ଣମେଣ୍ଟ୍ ମେଡ଼ିକାଲ୍ରେ ପ୍ରତ୍ୟେକ ଗଭର୍ଣ୍ଣମେଣ୍ଟ୍ ମେଡ଼ିକାଲ୍ରେ ଡାକ୍ତର ରହିବା ନିହାତି ରହିବା ଆବଶ୍ୟକ ଗଭର୍ଣ୍ଣମେଣ୍ଟ୍ ଗଭର୍ଣ୍ଣମେଣ୍ଟ୍ ମେଡ଼ିକାଲ୍ରେ ପ୍ରତ୍ୟେକ ଡାକ୍ତର ରହିବା ଆବଶ୍ୟକ ଯେମିତି ଠିକ୍ ସମୟରେ ଡାକ୍ତର ଟ୍ରିଟ୍ମେଣ୍ଟ୍ କରିପାରୁଥିବେ